କ୍ରିକେଟ୍ ଖେଳ ଲୋକଙ୍କ ଜୀବନରେ ସାମାଜିକ ଗୁଣାତ୍ମକ ଉପରେ ସାକାରାତ୍ମକ ପ୍ରଭାବ ପକେଇପାରେ କାରଣ କ୍ରିକେଟ୍ ଖେଳ ଟା ବି ଏବେ ବହୁତ ଆଡ଼େ ପ୍ରଚଳିତ ହେଇଗଲାଣି ଆମେ ବି କ୍ରିକେଟ ଖେଳିବା ପାଇଁ ବହୁତ ଭଲ ଭଲ ପାଉ ଆଜିକାଲି ପିଲା ମାନେ ବି ବହୁତ କ୍ରିକେଟ ଖେଳ ଉପରେ ଧ୍ୟାନ ଦେଉଛନ୍ତି ଆମେ ମାନେ ବି ବହୁତ ଧ୍ୟାନ ଦେଉ ଆଉ କ୍ରିକେଟ ଖେଳି କି ଗୋଟେ ଗୋଟେ ପିଲା ବି ବହୁତ ଉପରକୁ ଯାଇକି ନିଜ ନିଜର ପରିବାର ପୋଷୁଛନ୍ତି ନିଜର ଖର୍ଚ୍ଚ ବାର୍ଚ୍ଚ ବି ସେ ନିଜେ ବି ଚଳଉଛନ୍ତି ଆମେ ମାନେ ବି କ୍ରିକେଟ ଖେଳ ଡେଲି ଆମେ ଖେଳୁଛୁ କ୍ରିକେଟ ଆମର ଏମିତି ଏକ ପ୍ରିୟ ଖେଳ ଆମେ ତା ବିନା ଦିନେ ନ ଖେଳିକି ରହିପାରୁନା ଆମେ ଆମେ କ୍ରିକେଟ କ୍ରିକେଟ ଖେଳିକି ଆମେ ବହୁତ ଗାଁ ରୁ ବହୁତ ପଇସା ବି ଇନକମ୍ କ କରିସାରିଲୁଣି ଆମେ କ୍ରିକେଟ ଆମେ ବି ହେଲୁ ଜଣେ ଜଣେ କ୍ରିକେଟ ପ୍ରେମୀ ଆମେ କ୍ରିକେଟ ଦିନେ ନ ଖେଳିଲେ ବି ଆମକୁ ଜମା ଭଲ ଲାଗେନା ବହୁତ ଲୋକ ବି କ୍ରିକେଟ ପାଇଁ ବାଜି ଲଗେଇ ଦଉଛନ୍ତି ପଇସା କ୍ରିକେଟ ଖେଳ ତାଙ୍କ ଏମିତି ପାଗଳ କରିଦଉଛି ସେ ବି ଦିନେ ନ ଦେଖିଲେ ବି ରହିପାରୁ ନାହାଁନ୍ତି କ୍ରିକେଟ ଖେଳିବା ଅପେକ୍ଷା ଦେଖିବା ପାଇଁ ବି ବହୁତ ଲୋକ ଆସୁଛନ୍ତି କ୍ରିକେଟ ପାଇଁ କିଏ ମରିଯାଉଛି ତ କିଏ କିଏ ଦଉଛି କ୍ରିକେଟରେ ମୋ ମତରେ ବି କ୍ରିକେଟ ଏକ ବହୁତ ଭଲ ଖେଳ କ୍ରିକେଟ ପାଇଁ ଆମେ ବି ବହୁତ ପାଗଳ